ସକାଳୁ ଉଠିକରି ମୁଇଁ ଫାଷ୍ଟ୍ ନିକେ ଚକୁଳି ଏଇଟା ବିରି ଆଉ ଚାଉଳ ବତୁରା ହେଇଥିସିଁ ଯେ ସେଇଟାକୁ ମୁଇଁ ନିକେ ଗ୍ରାଇଣ୍ଡର୍ ନେ ଗ୍ରାଇଣ୍ଡ୍ କରି କରି ବାଟସି ବାଟି ସାରିଲା ପରେ ସେ ନୁନ୍ ଟିକେ ପକାଇ ଦେସିଁ ଆଉ ଘାଣ୍ଟି ଦେସିଁ ଆଉ ଦୁଏ ଜଳାଇକରି ମୁଁ ଚା ବନାଇକରି ଚା ଦେସିଁ ଆଉ ଚା ଆଉ ଜଳଖିଆ ସରିଲା ପରେ ମୁଁଇ ଭାତ ଭାତ୍ ମାସ୍ ତୁନ୍ ମାସ୍ ତୁନ୍ ତା'ପରେ ଭଜା ସବୁ ତିଆରି କରିଥେସିଁ ମାସ୍ ତୁନ୍ ଏତେ ରାନ୍ଧିଥିନି ଯେ ମୋର୍ ମାମୁଁ ସୁବ୍ରତ ଷାଠିଏ ବର୍ଷ ହେଲାନ ଷାଠିଏ ବର୍ଷ ହେଲାନ ସେ ମୁନକେ ଦେଇଥିଲାକେ ବ୍ୱା ଝିଅ ଏମିତି ତୁ ଭାନଜି ତୁମେ ଏନ୍ତା ବନାଇଥିଲ ଯେ ମୁଇଁ ପୁରା ଚାଟି ଚାଟିକିନି ଆର ଦୁଇ ପିସ୍ ଦିଅ ବୋଲାକେ ତାକେ ଦୁଇ ପିସ୍ ଧରାଇଲାନି ଅର୍ କରାଇନେ ଚାଟି ଚାଟିକି ଖାଇଲି ଆଉ ଆଉ ଟିକେ ବନାବ ଭାନଜି ବୋଲିକରି କହିଲି ଯେ ମୁଇଁ ହଁ ବୋଲିକରି କହିନି ଆମ ଘରର ବଡ଼୍ ଲୋକମନ୍କେ ଏତେ ଭଲ ଲାଗୁଛି ମୋର ତୁନ୍ ଶାଗ୍ ବୋଲେ ତୁମି ରାନ୍ଧବ ଆଉ ରାନ୍ଧବାର୍ ଲାଗି ବି ବହୁତ ଭଲ ଲାଗଵା ମୋର ମାମୁଁ ଖୁବ୍ ଭଲଟା ସୁବ୍ରତ ମାମୁଁ ମୋତେ ବହୁତ ପ୍ରଶଂସା କରେ